ଏହି କୃଷି କାର୍ଯ୍ୟରେ କୃଷକ ଏବଂ ଅନ୍ୟ କୃଷକମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବା ନିହାତି ଆବଶ୍ୟକତା ହୋଇଥାଏ ଯେହେତୁ କୃଷି କାର୍ଯ୍ୟଟା ବହୁତ କଷ୍ଟକର ହୋଇଥାଏ ତ ଏକେଲା ମଣିଷ କେବେବି ଏହି କାର୍ଯ୍ୟରେ ସହଯୋଗ ହୋଇ ପାରିବନି ବହୁତ କଷ୍ଟ ହୁଏ ତେଣୁ ଜଣେ କୃଷି ଅନ୍ୟ ଜଣ କୃଷିକୁ ସାହାଯ୍ୟ କରିବା ଆବଶ୍ୟକତା ପଡ଼ିଛି ଏବଂ ସେହି କୃଷି ଅନ୍ୟ ଜଣଙ୍କୁ ସାହାଯ୍ୟ କରିବା ନିହାତି ଆବଶ୍ୟକତା ପଡ଼ିଛି ଯେହେତୁ ଲେବର୍ କମ୍ ଏବେ ଲେବର୍ କାମ କରିବା ଲୋକ ବହୁତ କମି ଗଲେଣି ତ ଯେହେତୁ ଲେବର୍ ସଂଖ୍ୟା କମିଗଲାଣି ତ କୃଷକ କାର୍ଯ୍ୟ କରିବାଟା ବହୁତ କଷ୍ଟକର ହୋଇଥାଏ ତେଣୁ ପରସ୍ପର ପରସ୍ପରଙ୍କ ସହିତ କାର୍ଯ୍ୟ ମିଶି କାର୍ଯ୍ୟ କରିବା ନିହାତି ଆବଶ୍ୟକ ଥାଏ ଗୋଟେ କୃଷକ ତାର କାମକୁ ଯଦି ଅନ୍ୟ କୃଷକ ଗୋଟେ ଦିନ ସାହାଯ୍ୟ କରିଦେ ଏବଂ ସେହି କୃଷକ ଅନ୍ୟ ଜଣଙ୍କର ଗୋଟେ ଦିନ କାର୍ଯ୍ୟରେ ସାହାଯ୍ୟ କରିଦିଏ ତା'ହେଲେ କାର୍ଯ୍ୟଟିଏ ଅତ୍ୟନ୍ତ ସହଜ ଏବଂ ସରଳ ହୋଇଥାଏ ଯେହେତୁ ସରକାର ତରଫରୁ ମଧ୍ୟ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଯେପରି ଟ୍ରାକ୍ଟର୍ ଧାନ କଟା ମେସିନ୍ ଆଉ ଧାନ କଟା ମେସିନ୍ ଧାନ ଚାଷ କରିବା ମେସିନ୍ ବିଭିନ୍ନ ପ୍ରକାରର ଯନ୍ତ୍ରପାତି ଯେହେତୁ ବାହାରୁଥିବା ହେତୁ କୃଷକମାନଙ୍କୁ ବି ମଧ୍ୟ ବହୁତ ସ ସହଜ ହୋଇଛି କୃଷକ କାର୍ଯ୍ୟ କରିବା ପାଇଁ ସେଥିପାଇଁ କୃଷକମାନେ ପରସ୍ପର ସାହାଯ୍ୟ କରିବା ନିହାତି ଆବଶ୍ୟକ ହୋଇଥାଏ ଯାହାଫଳରେ କି ଉତ୍ତମ ଭାବରେ କୃଷକ କୃଷି କାର୍ଯ୍ୟ ହୋଇପାରିବ ଏବଂ ଅନ୍ୟ ଜଣଙ୍କର ସାହାଯ୍ୟ କଲେ ଏବଂ ସେହିଦିନ ଆଉ ଜଣେ ତାହାର ସାହାଯ୍ୟ କରିବାରେ ହୋଇଥାଏ ଯାହାଫଳରେ କୃଷକ କାର୍ଯ୍ୟ କରିବାଟା ବହୁତ ସହଜ ହୋଇଥାଏ